ମୋର ଜନ୍ମ ତାରିଖ ଛଅ ଏଗାର ଉଣେଇଶ ଶହ ବୟାନବେ ଦଶ ଫେବୃଆରୀ ଦୁଇ ହଜାର ଏକୋଇଶ ପଚିଶ ଜୁଲାଇ ଦୁଇହଜାର ତେଇଶ ଅଠର ନଭେମ୍ବର୍ ଦୁଇହଜାର ତେଇଶ ପନ୍ଦର ଜୁନ୍ ଦୁଇହଜାର କୋଡ଼ିଏ